ହ୍ୟାଲୋ ହଁ କୁହନ୍ତୁ

ହଁ ହଁ ତାରିଣୀ ମନ୍ଦିର ପୁରୀ କୋଣାର୍କ ଦାରିଙ୍ଗବାଡ଼ି ଆଉ ଭଲ ଜାଗା ଆପଣଙ୍କର ରହିବ ପୁରୀ ରହିବ ଆଉ ତାରିଣୀ ମନ୍ଦିର ଘଟଗାଁ ତାରିଣୀ ପୁରୀରେ ତ ବହୁତ ଜାଗା ଅଛି ବୁଲିବା ପାଇଁ କୋଣାର୍କ ଅଛି ହଁ ହଁ ରହିବା ପାଇଁ ଅଛି ହୋଟେଲ୍ କରାଇ ଦେବି

ପୁରୀ ପରେ ଯିବା ତା' ଆମର କୋଣାର୍କ ଆଉ ସେଠି ଠାକୁର ଅଛନ୍ତି ଆଉ ତାରିଣୀ ମନ୍ଦିର ଯିବା ଘଟଗାଁ ତାରିଣୀ ପୁରୀ ଠୁ ତିନି ଶହ କିଲୋମିଟର ତା'ପରେ ତାରିଣୀ ମନ୍ଦିର ବୁଲି ସାରିଲା ପରେ ଶାରଳା ମନ୍ଦିର ଯିବେ ହଁ ଡିଷ୍ଟାନ୍ସ ଅଛି ଅଧିକ ଏଗେନ୍ ତା'ପରେ ଦାରିଙ୍ଗବାଡ଼ି ହଁ ହେଇପାରିବ ହଁ ହଁ ସବୁ ଜାଗାକୁ ଗାଡ଼ି ଆଭେଲେବଲ୍ ଅଛି ଘଟଗାଁ କଟକ ଆସିବେ ଚଣ୍ଡୀ ମନ୍ଦିର ଦେଖିବେ କଟକ ଚଣ୍ଡୀ ଧବଳେଶ୍ୱର ଅଛି ହଁ ଶାରଳା ପରେ ଡିଷ୍ଟାନ୍ସ ଏଇ କୋଡ଼ିଏ କିଲୋମିଟର ପଚିଶ କିଲୋମିଟର ଭିତରେ ଆଉ କ'ଣ କଟକ ଚଣ୍ଡୀ ଅଛି ଧବଳେଶ୍ୱର ଅଛି ଭୂଆସୁଣୀ ମନ୍ଦିର ଅଛି ଏ ସବୁ ଯାକ ବୁଲି ସବୁ ପାଖା ପାଖି ଅଛି ପଚିଶ କିଲୋମିଟର କୋଡ଼ିଏ କିଲୋମିଟର କିଏ ପଚାଶ କିଲୋମିଟର ଭିତରେ ସବୁ ସବୁ ସବୁ କଭର୍ କରିଦେବୁ ହଁ ହଁ ଆଉ ରହିବାର ବ୍ୟବସ୍ଥା ହେଲେ କଟକରେ ଯଦି ରହିବାର ବ୍ୟବସ୍ଥା ତମର ହବ ତା'ହେଲେ ଦୁଇ ଦିନ ଲାଗିଯିବ ଏଇ ବନ୍ଦ କର ବନ୍ଦ କର ଗେଟ୍ ହଁ ଦୁଇ ଦିନରେ ସବୁ କଭର୍ ହେଇଯିବ ହଉ ହଉ